ମୁଁ ଚାଷ ଜମିରେ ମିନିମମ ଗୋଟେ ଦିନରେ ଛଅ ରୁ ସାତ ଘଣ୍ଟା କି ଆଠ ଘଣ୍ଟା ଟାଇମ୍ ଦିଏ ତା ସହିତ କାରଣ ମୁଁ ସେଠି ବହୁତ ସମୟ କାମ କରନ୍ତି କାମ କରେ ଯେମିତି ସକାଳୁ ଯାଏ ସକାଳୁ ଭୋର୍ ଯାଏ ଆସେ ନଅଟା ଦଶଟା ବେଳକୁ ପୁଣି ଦୁଇଟା ତିନିଟା ବେଳକୁ ଯାଏ ଆସେ ପାଞ୍ଚଟା ବେଳକୁ ମୋର ସେଇଠି ବହୁତ ସମୟ ଟାଇମ ଦିଏ ସେଠାରେ ମୋର ସବୁ ପ୍ରକାର କାମ କରିଛି କରେ ଚାଷ ଜମିରେ ଯେମିତିକି ଆମର କ'ଣ ନା ଧାନରୁ ଯେଉଁ ଘାସ ଉଠିଥିବ ତାକୁ ବାଛିବା ସବୁ ଆଡ଼ିଆ ବା ହିଡ଼ ମାନଙ୍କରେ ସବୁ କାଟିକି ତାକୁ ସବୁ ସମାଧାନ କରିକି ଉପରୁକୁ ଥୋଇବା ତାପରେ କେଉଁଥିରେ ପାଣି ମାଡ଼ିବ କେଉଁଥିରେ ଔଷଧ ପଡ଼ିବ କେଉଁଠି ଘାସ ମରା ହେବ ଆଉ ଏଗୁଡ଼ା ସବୁ ଦେଖିବାକୁ ପଡ଼ିବ ଚାଷ ଜମିରେ ଆଉ ଚାଷ ଯଦି ଆମର ଧାନ ହେଇ ଗଲା ଧାନକୁ କାଟିବାକୁ ପଡ଼ିବ କେମିତି ବାନ୍ଧିବାକୁ ଘୁଡ଼ା ବାନ୍ଧିକି ଅମଳ କରିବାକୁ ଏଇସବୁ ଜିନିଷ ବିଷୟରେ ବେଶି ମୁଁ ଧ୍ୟାନ ଦେଇ ଦେଇ କାମ କରେ ଆଉ ସ୍ବାସ୍ଥ୍ୟ ଦୃଷ୍ଟିରୁ କ'ଣ ନା ଚାଷ ଆମର ଏମିତି ଗୋଟେ ଜିନିଷ ଆମେ ନିଜ ଶରୀର ଏବଂ ହାତ ଗୋଡ଼ ସହିତ କାମ କରୁ ଯେଉଁଟାକି ଆମର ଦେହ ପାଇଁ ବହୁତ ଭଲ ଆମର ଶରୀର ଯେତେ ଯେମିତି ଆମର ଗୋଟେ ଜାଗାରେ ବସି ରହିଲେ ଶରୀର ଅସୁସ୍ଥ ହୋଇଯାଏ ମୋଟାପଣ ବଢ଼ିଯାଏ ଆଉ ଆମେ ଚାଲି ବୁଲିବାକୁ ଆମକୁ ଭାରି କଷ୍ଟ ଲାଗେ ତେଣୁ ଆମେ ଚାଷ କରିବା ଦ୍ୱାରା ଆମ ଶରୀର ସବୁବେଳେ ଫୁର୍ତ୍ତି ରହିଲା ଆମ କୌଣସି ଯୋଗ କରିବାର ହିଁ ଆବଶ୍ୟକ ପଡ଼ିବ ନାହିଁ କାରଣ ଶରୀର ତ ସବୁବେଳେ ଫୁର୍ତ୍ତି ରହିଲା କାମ କରିକି ଯୋଗ କ'ଣ କରିବ ଆମେ ତ ଯେଉଁ ସକାଳୁ ଯାଇକି ସନ୍ଧ୍ୟା ପର୍ଯ୍ୟନ୍ତ ଜମିରେ ଖଟୁଛୁ ସେଇଟା ତ ହେଉଛି ଆମର ଗୋଟେ ପ୍ରକାର ଯୋଗ ତେଣୁ ମୋର କୌଣସି ଅସୁବିଧା ହୁଏ ନାହିଁ ତେଣୁ ମୁଁ ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ରୁହେ ଯେତେ ଆମେ ପରିଶ୍ରମ କରିବା ଖଟିବା ଦେହରୁ ଝାଳ ବହିବ ଝାଳ ବହିବା ଦ୍ଵାରା କ'ଣ ହେଉଛି ନା ଆମ ଶରୀର ସୁସ୍ଥ ରହିଲା ତା ସହିତ ମାନସିକ ଶାରୀରିକ ସ୍ତରରେ ଖରାପ ରକ୍ତ ଗୁଡ଼ାକ ଯେଉଁ ଥିଲା ସେ ସବୁ ବାହାରି ପଡ଼ିଲା ତେଣୁ ଚାଷ କଲେ ଆମ୍ କରିବା ଦ୍ୱାରା ଆମର ଶରୀର ପକ୍ଷେ ବହୁତ ଭଲ ହେଇଥାଏ କୌଣସି କ୍ଷତି ହେଇନଥାଏ